ସଂସ୍କୃତି କିମ୍ବା ଇଂରାଜୀ ପରି ଅନ୍ୟ ଭାଷା ଦ୍ୱାରା ଆମ ଓଡ଼ିଆ ଭାଷା ଉପରେ ବହୁତ ପ୍ରଭାବ ପଡ଼ିଛି ପ୍ରାୟତଃ ଓଡ଼ିଶାର ଲୋକମାନେ ଓଡ଼ିଆ ଭାଷାରେ କଥାବାର୍ତ୍ତା କରନ୍ତି ମାତୃଭାଷା ଓଡ଼ିଆ ଥିବାବେଳେ ନିଜର ପିଲାମାନଙ୍କୁ ଇଂରାଜୀ ମିଡିୟମ୍ରେ ପାଠ ପଢ଼ାଉଛନ୍ତି ଏବଂ ନିଜର ପିଲାମାନଙ୍କୁ ବାହାର ଦେଶକୁ ଛାଡ଼ୁଛନ୍ତି ପାଠ ପଢ଼ିବା ପାଇଁ ଯାହାଫଳରେ ଆମର ଓଡ଼ିଆ ଭାଷା ଭୁଲିଯାଇ ଇଂରାଜୀରେ ପ୍ରାୟ ସମୟ କଥା ହୁଅନ୍ତି ଏବଂ ନିଜକୁ ହାଇଫାଇ ଭାବେ ନିଜକୁ ପରିଚାଳନା କରନ୍ତି ତା' ପାଇଁ ଓଡ଼ିଆ ଭାଷା ବହୁତ ପ୍ରଭାବିତ